ମୁଁ ବହୁତ ଗର୍ବ କରୁଛି ବାଲେଶ୍ୱର ଝିଅ ହେଇକି ବାଲେଶ୍ୱରର ମାଟିରେ ଜନ୍ମ ହେଇକି ଆମ ବାଲେଶ୍ୱରରେ ବହୁତ ଗୁଡ଼ାଏ ଦର୍ଶନୀୟ ସ୍ଥାନ ଅଛି ମାନେ ଇମାମି ଶ୍ରୀ ମାନେ ଭୂଷଣ୍ଡେଶ୍ୱର ତାଳସାରି ସେ ପଞ୍ଚଲିଙ୍ଗେଶ୍ୱର କାହିଁ ସେ ଆମ ପ୍ରଥମେ ମୁଁ ସମୁଦ୍ର ପାଖରେ ଥିବା ଡଗରା ସି ବିଚ୍ କାରଣ ସେଠି ବହୁତ ଲୋକମାନେ ବୁଲିବାକୁ ଆସନ୍ତି କାହିଁ ସେ ନାଲିକଙ୍କଡ଼ା ବହୁ ପ୍ରକାର ଜିନିଷ ଅଛି ଆଉ ଆମ ବାଲିଆପାଳରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଅଛି ବହୁ ଏସିଆ ମହାଦେଶର ସବୁଠୁ ବୃହତ୍ତମ ଶିବଲିଙ୍ଗ ଆମ ବାଲେଶ୍ୱର ଜିଲ୍ଲାରେ ଅଛି ଯାହାକି ସେ ପୃଥିବୀର ପ୍ରସିଦ୍ଧ ତ ସେଥିପାଇଁ ବହୁତ ଗର୍ବ କରୁଛି ଯେ ମୁଁ ବାଲେଶ୍ୱର ଜିଲ୍ଲାରେ ଜନ୍ମ ହେଇଛି ତ ବାଲେଶ୍ୱରରେ କ'ଣ ନାହିଁ ଯାହା ଜଗନ୍ନାଥ ମନ୍ଦିର ସେଇ କ୍ଷୀରଚୋରା ସେଇ ଈମାମି ପଞ୍ଚଲିଙ୍ଗେଶ୍ୱର ଲଙ୍ଗଳେଶ୍ଵର ବହୁତ ପ୍ରକାର ଠାକୁର ଦର୍ଶନୀୟ ସ୍ଥାନ ଅଛି ତ ବହୁତ ଗର୍ବ କରୁଛି ମୁଁ ଖୁଚୁରା